ସାମାଜିକ ଗଣମାଧ୍ୟମ ଏବଂ ଅନ୍ଲାଇନ୍ ଡ୍ୟାନ୍ସ ଟ୍ୟୁଟୋରିଆଲ୍ ଟେକ୍ନୋଲୋଜି ନୃତ୍ୟଶିଳ୍ପକୁ ବହୁ ପରିମାଣରେ ପ୍ରଭାବିତ କରିଛି ଆଜିକାଲି ଯେଉଁମାନେ ଟ୍ୟୁଟୋରିଆଲ୍କୁ ଯାଇପାରୁନାହାନ୍ତି ସେମାନେ ଅନ୍ଲାଇନ୍ ମାଧ୍ୟମରେ ଡ୍ୟାନ୍ସ ଶିଖିପାରୁଛନ୍ତି ଆଉ ବହୁତ ସାରା ଏମତି ଅନ୍ଲାଇନ୍ ଟ୍ୟୁଟୋରିଆଲ୍ ଅଛି ଯେଉଁଠିକି ଆମର ଜନସାଧାରଣମାନେ ବହୁ ଭଲ ଭାବରେ ଡ୍ୟାନ୍ସ ଶିଖିପାରୁଛନ୍ତି ଆଉ ଅନ୍ଲାଇନ୍ରେ ବହୁତ କିଛି ଶିଖିପାରୁଛନ୍ତି ସେଥିପାଇଁ ଅନ୍ଲାଇନ୍ ଟ୍ୟୁଟୋରିଆଲ୍ ନୃତ୍ୟଶିଳ୍ପକୁ ବହୁ ବହୁ ଭାବରେ ପ୍ରଭାବିତ କରିଛି